ଆମ କେଉଁଝର ଜିଲ୍ଲାଟି ଏକ ମନୋରଞ୍ଜନ ପାଇଁ ଉଦ୍ଦିଷ୍ଟ ସେଥିପାଇଁ ଆମକୁ ଭଲ ପାର୍କର ସୁବିଧା ଏଠି ଅଛି ହଦଗଡ଼ ଯେମିତି ଗୋଟେ ଜଳଭଣ୍ଡାର ସେଥିରେ ଆମ ଭଲ ଫଟୋ ନେବା ପାଇଁ ସୁବିଧା ଅଛି ଆଉ ଆମର ଏଠି ବହୁତ ଖେଳ ହୁଏ ଯେମିତି ବି କବାଡ଼ି କ୍ରିକେଟ ଏମିତି ସବୁ ଫୁଟବଲ୍ ଏମତି ସବୁ ବିଭିନ୍ନ ପ୍ରକାରର ଖେଳ ବି ର ସୁବିଧା ଅଛି ସେଥିପାଇଁ ଆମେ ବହୁତ ପ୍ରକାରର ଖେଳ ବି ଖେଳୁ